ଦେଖ ଆମର୍ ଯେନ୍ଟା ସଂସ୍କୃତି ହେଉଛି ଆମେ ହେଲା କଳାହାଣ୍ଡିଆ ଲୋକ୍ ଆମର୍ ଯେନ୍ତା ହେଲା ସବକର୍ନୁ ବଡ଼ ପର୍ବ ହେଉଛେ ଆମର୍ ନୂଆଖାଇ ନୂଆଖାଇରେ ଆମେ ସକାଲୁ ଉଠିକିନା ଗାଧାପୁଧା କରିକରି ଆମେ ଯେନ୍ଟା ହେଲା ବଡ଼ ମାନ୍କେ ଯେନ୍ଟା ନୂଆଖାଇ ଦିନ ଜୁହାର୍ ଫୁଆର୍ କରିକିନା ଭଲ୍ ପୁରା ନୂଆ ପ୍ୟାଣ୍ଟ୍ ସାର୍ଟ ଡ୍ରେସ୍ ପିନ୍ଧିକରି ନୂଆ ଖାଇସାର୍ଲା ପରେ ଆମେ ହେଲା ସବୁ ବଡ଼୍ ଲୋକ୍କେ ଜୁହାର୍ କର୍ସୁଁ ଆରୁ ବହୁତ୍ କିଛି ଖାନାପିନା ବି ହେସି ଗୁଟେ ଫ୍ୟାମିଲି ଗୁଟେ ଜାଗାରେ ମିଶିକରି ପୂଜା ପାଠ୍ ହେଇସାରିଲା ପରେ ଛେଲ୍ ଛୁଲା ଯେତେ କୁକୁଡ଼ା କୁକୁଡ଼ି ଯାଏସି ଯେତେ ଆମର୍ ଦେବାଦେବୀ କେ ପୂଜା ବି କର୍ସୁଁ ସେଦିନ ଆରୁ ଯେନ୍ଟା ହେଲା ଆମର୍ ଯେନ୍ତା କଲ୍ଚର୍ ଯେନ୍ତା ହେଉଛେ ଆମର୍ କଲାହାଣ୍ଡିକେ ଯେନ୍ଟା ଲୋଗ୍ ଜାଣି ପାର୍ସୁଁ ସେଟା ହେଲା ଆମର୍ କଲ୍ଚର୍ ଯେନ୍ତା ଘୁମ୍ରା ଘୁମ୍ରାକେ ନେଇକିନା ଆମର୍ ବି କଲାହାଣ୍ଡିକେ ଜାନ୍ସନ୍ ଆର୍ ଯେନ୍ତା ହେଲା ଆମର୍ କଲାହାଣ୍ଡିର୍ ପୁରା ମୁଖ୍ୟ ଦେବୀ ହେଉଛନ୍ ମାଁ ମାଣିକେଶ୍ୱରୀ ଯେନ୍ତା କି ଆମର୍ ଭବାନୀପାଟ୍ଣାରେ ସେ ମନ୍ଦିର୍ ଅଛେ ସେନେ ପୂଜା ପାଏସନ୍ ମଙ୍ଗଲବାର୍କେ ମଙ୍ଗଲବାର୍ ସେଠି ହେଲା ଛତର୍ ଯାତରା ବୋଲିକିନା ଗୁଟେ ହେସି ସେ ଛତର୍ ଯାତ୍ରାରେ ଛେଲ୍ ହେଉ କୁକୁଡ଼ା ହେଉ ପାରା ହେଉ ବହୁତ୍ ଜିନିଷ ବଲି ପଡ଼୍ସି